ଆମ ଜିଲ୍ଲାର ପୂଜାସ୍ଥଳୀ ଏବଂ ପରମ୍ପରା ଓ ପର୍ବପର୍ବାଣି ଜିଲ୍ଲା ସମ୍ପ୍ରଦାୟ ଓ ପରିଚୟ ଆଇଁ ଆମେ ବହୁତ ଯୋଗଦାନ ଦେଇଥାଉ ସାଂସ୍କୃତିକ ପରମ୍ପରାରେ ଚଇତି ବହୁତ ଫେମସ୍ ଯାହାକି ବହୁତ ଗୁରୁତ୍ୟପୂର୍ଣ୍ଣ ବା ବହୁତ ଭଲ ସେଇ ଚଇତିରେ ବିଭିନ୍ନପ୍ରକାର ଗ୍ରାମରୁ ବିଭିନ୍ନ ପ୍ରକାର ଜନଜାତି ଆସି ସେଠାରେ ନୃତ୍ୟ ପରିବେଷଣ କରନ୍ତି ଓ ସେଠାରେ ବିଭିନ୍ନପ୍ରକାର ସାମଗ୍ରୀ ମଧ୍ୟ ମିଳିଥାଏ ଯେପରି କି ସମ୍ବଲପୁରରୁ ମଧ୍ୟ ଆସି ସେଠାରେ ସେଠାରେ ବହୁତ ପ୍ରକାର ଶାଢ଼ୀ ସମ୍ବଲପୁରର ଜିନିଷ ସବୁ କିଛି ଆସିଥାଏ ଆଦିବାସୀମାନଙ୍କର ସବୁ କଳାକୃତି ଯାହା ମଧ୍ୟ ଥାଏ ତାହା ମଧ୍ୟ ବିକ୍ରି ହୋଇଥାଏ ଓ ଆମ ଜିଲ୍ଲାର ପୂଜାସ୍ଥଳୀ ହେଉଛି ମାଝିଗୌରୀ ମନ୍ଦିର ମାର୍କମା ମନ୍ଦିର ଶିବ ମନ୍ଦିର ଇତ୍ୟାଦି ଏଠାରେ ବହୁତ ଆଡ଼ମ୍ବର ସହ ପୂଜା ଗୁଡ଼ିକ ହୋଇଥାଏ ମାର୍କମା ମନ୍ଦିରରେ ମାର୍କମା ଦେବୀ ମାଝିଗୌରୀ ମନ୍ଦିରରେ ମଝିଗରିଆଣି ଦେବୀ ଆଉ ଶିବ ମନ୍ଦିରରେ ଶିବ ଦେବୀଙ୍କର ପୂଜା ଅର୍ଚ୍ଚନା ଶିବଙ୍କର ପୂଜା ଅର୍ଚ୍ଚନା କରାଯାଏ ସେହି ପୂଜା ଅର୍ଚ୍ଚନା ସମୟରେ ଲୋକମାନେ ଅତି ଭକ୍ତିର ସହ ପୂଜା କରିଥାନ୍ତି ଜଗନ୍ନାଥ ମନ୍ଦିର ମଧ୍ୟ ଅଛି ଯାହାକି ଏବେ ଅସମ୍ପୂର୍ଣ୍ଣ ହେଇ ରହିଛି